ବର୍ତ୍ତମାନ ପରିବା ବେପାର ହେଉଛି କହିଲେ ଏକ ମୁଖ୍ୟ ବେପାର ଆମେ ଯେଉଁ ସେତେବେଳ ଯୁଗରେ ପରିବା କିଣା ହେଉଥିଲା ସେ ରେଟ୍ ଯାହା ଥିଲା ବର୍ତ୍ତମାନ ଏଇନେ ରେଟ୍ ଯାହା ନା ଛୋଟ ପରିବାର ଗୋଟେ ନା ଗରିବ ଲୋକ ଗୋଟେ କିଣିବା ହେଉଛି ତା' ପକ୍ଷେ ସମ୍ଭବ ନୁହେଁ ବେଶୀ ଯାହାର ତ ପରିବା ସିଏ କିଣିକି ଖାଇବ ସେଥିପାଇଁ ସିଏ ମାନେ କିଲେ କିଣିବା ଜାଗାରେ ସିଏ ଅଧକିଲେ କିଣିକି ଖାଉଛି ଆଉ ଏମିତି ବି ବହୁତ ପ୍ରକାର ବେପାରୀ ଆସିକି ବି ଗାଁ ଗହଳି ରେ ଏମିତି ବୁଲିକି ବି ସବୁ ବେପାର କରୁଛନ୍ତି ଲୋକଙ୍କ ପାଇଁ କିଛିଟା ସୁବିଧା ଅଛି କିଛିଟା ବି ଅସୁବିଧା ଅଛି କାହିଁନା ଯେଉଁ ଲୋକଟି ଆସି ଗାଁରେ ବୁଲିକି ବିକା ବିକି କରିପାରୁଛି ସିଏ ତ ଫେର୍ ତା'ର ପରିବା ରେଟ୍ ଯାହା ଆଉ ବି ତା' ପରିଶ୍ରମଟା ପୁଣି ଏତେ ଲଗେଇକି ବିକିବ ନା ନାହିଁ ସେଥିପାଇଁ ଲୋକ ବହୁତ ଏଥିରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବି କିଛିଲୋକ ଯେଉଁ ନିରୋଗ ଲୋକ ମାନେ ଛୋଟା କେମ୍ପା ଲୋକ ବଜାର ହାଟ କରି ପାରୁନାହାନ୍ତି ତାଙ୍କ ପାଇଁ ବି ଟିକିଏ ସୁବିଧା ହେଉଛି ଆଉ ବି ଗୋଟିଏ ସୁବିଧା ଆଜିକାଲି ଯୁଗରେ ଯେଉଁ ଅନଲାଇନ୍ ସୁବିଧାଟା ହେଲାଣି ସେଇଟା ବି ଲୋକଙ୍କ ପାଇଁ କିଛି ଲୋକଙ୍କ ପାଇଁ ବହୁତ ପ୍ରକାର ସୁବିଧା ସୁଯୋଗ ହୋପାରୁଛି